ହ୍ୟାଲୋ ହଁ ମ୍ୟାଡ଼ମ୍ ନମସ୍କାର ଏଇଟା ମେଡ଼ିକାଲ୍ରେ ଲାଗିଥାଇଛି ହଁ ମ୍ୟାଡ଼ାମ୍ ମୁଁ ଜଣେ ପେସେଣ୍ଟ୍କୁ ନେବାର ଥିଲା ତାଙ୍କର ଟ୍ୟୁମର୍ ହେଇଯାଇଛି ତ ଆପଣଙ୍କର ମେଡ଼ିକାଲ୍ରେ କ'ଣ କ'ଣ ସୁବିଧା ଅଛି କି କହିପାରିବେ କି ତାଙ୍କ ଟ୍ୟୁମର୍ ହେଇଯାଇଛି ତାଙ୍କର ଅପରେସନ୍ କରିବାର ଥିଲା ତ

ହଁ ମ୍ୟାଡ଼ମ୍ ସବୁ ଅଛି କାର୍ଡ଼୍ ଅଛି ଆଉ ସେଇଟା କେତେ ପଇସା ଲାଗିବ କ'ଣ କେତେ ପରସେଣ୍ଟ୍ କାଟିବ ମ୍ୟାଡ଼ାମ୍ ଆଚ୍ଛା ହଁ ହେଲେ କେବେ ମେଡ଼ିକାଲ୍ରେ ଗଲେ ଡକ୍ଟର୍ ଥିବେ ମ୍ୟାଡ଼ାମ୍ ଆଚ୍ଛା ଅପରେସନ୍ ପାଇଁ ଅଲଗା ଡକ୍ଟର୍ ଅଛନ୍ତି ମ୍ୟାଡ଼ାମ୍ ହଁ ଅଲଟ୍ରାସାଉଣ୍ଡ୍ କରିବେ ନା ହଁ ତା ପାଇଁ କେତେ ପଇସା ଖର୍ଚ୍ଚ ହେବ ହଁ ଆପଣଙ୍କର ପେସେଣ୍ଟ୍କୁ ରଖିବା ପାଇଁ ଅଲଗା ଜାଗା ଅଛି ନା ନାହିଁ

ନିଟ୍ ଆଣ୍ଡ୍ କ୍ଲିନ୍ ଦରକାର ଥିଲା ହଁ ହଁ ହେଲେ ଆଚ୍ଛା ଆଉ କ'ଣ କ'ଣ ଦରକାର ଥିଲା ମ୍ୟାଡ଼ାମ୍ ଟିକେଟ୍

ହଁ ଟିକେଟ୍ କେଉଁଠି କରିବାକୁ ପଡ଼ିବ ମ୍ୟାଡ଼ାମ୍ ଆଚ୍ଛା ହଁ ହଁ ଟିକେଟ୍ କେତେ ଦିନ ପୂର୍ବରୁ କରିବାକୁ ପଡ଼ିବ ମ୍ୟାଡ଼ାମ୍ ନା ଏଇ ସାଙ୍ଗେ ସାଙ୍ଗେ ହେଇଯିବ ଆଚ୍ଛା ହଁ ହଁ ହଁ ହଉ ମ୍ୟାଡ଼ାମ୍ ମୁଁ ପେସେଣ୍ଟ୍କୁ ନେଇକି ଯିବି ହଁ ହଉ ଠିକ୍ ଅଛି ମ୍ୟାଡ଼ାମ୍ ହଁ କାଲି ପଅରିଦିନ ଭିତରେ ନେଇକରି ଗଲେ ହେବ ନା ମ୍ୟାଡ଼ାମ୍ ହଁ ଯିବା ପୂର୍ବରୁ ଆପଣଙ୍କୁ ଫୋନ୍ କରିକି ଯିବି ମ୍ୟାମ୍ ହଁ ହଉ ମ୍ୟାଡ଼ାମ୍ ରଖୁଛି ନମସ୍କାର